ମୁଁ ନିକଟ ଅତୀତରେ ଏକ କୁର୍ତ୍ତୀ କିଣିଥିଲି ସେଇ କୁର୍ତ୍ତୀଟିର ଦାମ ଥିଲା ଚାରିଶହ ଟଙ୍କା ସେ କୁର୍ତ୍ତୀର ରଙ୍ଗ ଗୁଣ ବହୁତ ଭଲ ଥିଲା ପିନ୍ଧିବାକୁ ବହୁତ ହିଁ ଭଲ ଲାଗୁଥିଲା